ମୋ ଘରକୁ ଯେତେବେଳେ ଅତିଥି ଆସନ୍ତି ମୁଁ ପ୍ରଥମେ ତାଙ୍କୁ ହସିକି ସମ୍ମାନ ଜଣାଏ ତାଙ୍କୁ ପ୍ରଣାମ କରି ଘରକୁ ଡାକେ ଘରେ ବସିବାକୁ ଦିଏ ଯଦି ଛୋଟପିଲା କିଏ ହେଇଥିବେ ତାଙ୍କୁ ସ୍ନେହର ସହିତ ଘରକୁ ଆଣେ ଆଣିସାଇଲେ ତାଙ୍କୁ ବସାଇ ତାଙ୍କୁ ଚା ଜଳିଖିଆ ହଉ ଥଣ୍ଡା ହଉ ଦିଏ ସେମାନେ ଯେତେବେଳେ ଘରେ ଯଦି ରହିବେ ତାଙ୍କର ରୁଚିକର ଖାଦ୍ୟ କେଉଁଟା ତାଙ୍କୁ ଭଲ ଲାଗେ ସେୟା କରିବାକୁ ଦିଏ ଯେହେତୁ ମୁଁ ଓଡ଼ିଶାର ଲୋକ ମୋ ଓଡ଼ିଆର ଖାଦ୍ୟ ବନାଇବାପାଇଁ ବେଶୀ ପସନ୍ଦ କରେ ଯେମିତିକି ହଉ ଭାତ ଡାଲମା ଖଟା ଆମର ପନିର୍ ହଉ ସାଧା ତରକାରୀ ଭିତରେ ପୋଟଳ ପନିର୍ ମସଲା ଏସବୁ ମୁଁ ଭଲ ବନାଏ ଏମିତି ମୋତେ ସବୁ ଖାଦ୍ୟ ବି ବନେଇ ଆସେ କିନ୍ତୁ ଅତିଥି ଯେତେବେଳେ ଆସନ୍ତି ଆମେ ଟିକିଏ ନୂଆ ଆକାରରେ ରୋଷେଇ କରି ତେକୁ ଦେଲେ ସେମାନେ ଖୁସି ହେବେ ତେଣୁକରି ମୁଁ ତାଙ୍କ ଇଚ୍ଛା ଅନୁସାରେ ରୋଷେଇ କରି ତାଙ୍କୁ ଦିଏ